ଆମମାନଙ୍କ ପାଇଁ ଚାଷ ହିଁ ଜୀବନ ଯଦି ଚାଷ ଭଲ ରହିବ ତା'ହେଲେ ଆମେମାନେ ମଧ୍ୟ ଭଲ ଭାବରେ ବଞ୍ଚିପାରିବୁ ଏବଂ ମୋ ପାଇଁ ତ ଚାଷର ସବୁଠାରୁ ଲାଭଦାୟକ ଦିଗ ଗୁଡ଼ିକ ହେଲା ପ୍ରଥମତଃ ମୃତ୍ତିକା ଯଦି ମୃତ୍ତିକା ଭଲ ରହିବ ତା'ହେଲେ ଆମ ଚାଷ ମଧ୍ୟ ଭଲ ହବ ଯେଉଁ ମୃତ୍ତିିକାରେ ଆମେ ଚାଷ କରିବୁ ସେ ମୃତ୍ତିକା ଯଦି ଭଲ ଥିବ ତା'ହେଲେ ସେହି ମୃତ୍ତିିକାରେ କରିଥିବା ଫସଲ ମଧ୍ୟ ଭଲ ରହିବ ତା'ପରେ ପରିମାଣକୁ ଭିତ୍ତି କରି ପାଣି ଥିବା ଦରକାର ଯେତିକି କି ଫସଲକୁ ପାଣି ଦରକାର ଯେମିତିକି ସେତିକି ପାଣି ଥିବ ପାଣି ଯଦି ଭଲ ଭାବରେ ଦିଆ ହେଉଥିବ ତାହେଲେ ମଧ୍ୟ ଆମ ଫସଲ ଭଲ ରହିବ ତା'ପରେ ଫସଲ ପାଇ ପରିବେଶ ମଧ୍ୟ ଭଲ ଥିବା ଦରକାର ଯଦି ଆମ ଫସଲ ଉପରେ ଠିକ୍ ଭାବରେ ସୂର୍ଯ୍ୟ କିିରଣ ନ ପଡ଼ୁଥିବ ଖାଲି ପାଣି ଦଉଥିବା ତା'ହେଲେ ଭଲ ହବନି ତାକୁ ଯେତିକି ପାଣି ଦରକାର ସେତିକି ସୂର୍ଯ୍ୟ କିିରଣ ମଧ୍ୟ ଦରକାର ତେଣୁ ଫସଲ ପାଇଁ ପରିବେଶ ମଧ୍ୟ ଭଲ ଥିବା ଦରକାର